ମୁଁ ବିମା ଯୋଜନାରେ ବହୁତ ଖୁସି ଅଛି ଯାହାକି ଫଳରେ ସରକାରଙ୍କର ଯେଉଁ ବିଜୁ ସ୍ୱାସ୍ଥ୍ୟ ସେବା କାର୍ଡ଼ ଖଣ୍ଡେ କରିଛନ୍ତି ବହୁତ ଏଥିରେ ଆମେ ଖୁସି ଅଛୁ ଉପକୃତ ଅଛୁ ଯାହାକି ଫଳରେ ଗରିବଲୋକ ଟି ଏତିକି ସହାୟତା କରିବାପାଇଁ ତାଙ୍କ ପାଖରେ ଅର୍ଥିକ ସହାୟତା ନଥିଲା ଯାହାକି ଫଳରେ ସେ ପଇସା ଟିକି ନେଇ ମେଡ଼ିକାଲକୁ ଯାଇପାରୁନଥିଲେ ଯାହାକି ସେ ସ୍ୱାସ୍ଥ୍ୟରେ ନିଜକୁ ପଇସା ଖର୍ଚ୍ଚ କରିପାରୁନଥିଲା ଯାହାକି ନବୀନ ସରକାରଙ୍କ ଦ୍ୱାରା ଏହି ପ୍ରତିଶୃତି ବିଜୁ ସ୍ୱାସ୍ଥ୍ୟ ସେବା କାର୍ଡ଼ରେ ଖଣ୍ଡେ କରିଥିବାରୁ ମୁଁ ମନକୁ ନିଜକୁ ଧନ୍ୟ ମନେ କରୁଅଛି ଯାହାକି ମହିଳାକୁ ଦଶ ଲକ୍ଷ ଟଙ୍କା ପୁରୁଷଙ୍କୁ ପାଞ୍ଚ ଲକ୍ଷ ଟଙ୍କା ସେ ଦେଇଅଛି ଯାହାକି ଫଳରେ ସେବା ସେମାନଙ୍କୁ ସମସ୍ତଙ୍କୁ ଭାବରେ ମିଳୁଛି ସରକାରୀ ହେଉ କି ବେସରକାରୀ ହେଉ ସବୁଠି ଆକୁ ଉପଲବ୍ଧ ମିଳୁଅଛି